ଆମ ଓଡ଼ିଆରେ ଏବେ ସବୁ ବିଭିନ୍ନ ପ୍ରକାର ନ୍ୟୁଜ୍ ପେପର ରେଡ଼ିଓ ଟିଭି ଏସବୁ ବାହାରିଲାଣି ଓଡ଼ିଆରେ ନ୍ୟୁଜ୍ ପେପରରେ ଆମେ ଦେଶବିଦେଶର ଖବର ସବୁ ଜାଣିପାରୁଛୁ ଏବଂ ରେଡ଼ିଓରୁ ସକାଳୁ ସଞ୍ଜ ସବୁ ଭଜନ ପାଲା ଦାସକାଠିଆ ସବୁ ଦେଉଛି ତା' ଦେହରୁ ଜାଣିପାରୁଛୁ ଆଉ ଟିଭିରେ ଆମର ସବୁ ଧାରାବାହିକ ସିରିଏଲ ସବୁ ବି ବିଭିନ୍ନ ପ୍ରକାର ସିରିଏଲ ଦେଉଛି କିନ୍ତୁ ଯେଉଁ ସିରିଏଲ ଭିତରୁ ତରଙ୍ଗ ଚ୍ୟାନେଲ୍ର ତାରିଣୀ ଆଖିର ତାରା ସିରିଏଲ ମୋତେ ଭଲଲାଗେ କାରଣ ସେଥିରେ ଦୁଇ ଭଉଣୀଙ୍କ ସମ୍ପର୍କ ବିଷୟରେ ଅଛି ଦୁଇ ଭଉଣୀ କେମିତି କେହି କାହାକୁ ଛାଡ଼ିକି ରହିପାରୁନାହାନ୍ତି ଏବଂ କେମିତି ଏକାଠି ପରିବାର ହୋଇକି ରହୁଛନ୍ତି